ଆଜ୍ଞା ମ୍ୟାଡ଼ାମ୍ ନମସ୍କାର ହଁ ମୁଁ ପ୍ରଥମ ତ ମୟୂରଭଞ୍ଜ ଆସୁଛି ପ୍ରଥମଥର ପାଇଁ ଆଉ ତେଣୁ ଆଚ୍ଛା ମୟୂରଭଞ୍ଜରେ ଭଲ ସ୍ଥାନ ଦେଖିବା ଅଛି ଭଲ ଭଲ ଜାଗା ଆଜ୍ଞା ଆଜ୍ଞା ଆପଣଙ୍କ ଯେଉଁ ଟୁରିଷ୍ଟ ଗାଇଡ଼ ଅଛନ୍ତି ଆପଣ ଫି କେମିତି କ'ଣ ନିଅନ୍ତି ଆଜ୍ଞା ଯାହା ହେଉ ଆପଣ ସମାଜ ସେବା କରୁଛନ୍ତି ନାଇଁ ଆଜ୍ଞା ଆଜ୍ଞା ଆଚ୍ଛା ବର୍ତ୍ତମାନ ଯଦି ଆମେ ଯେଉଁ ଖିଚିଙ୍ଗ ମନ୍ଦିର ଏଇଠୁ କେତେ ରାସ୍ତା ହେବ ଆଜ୍ଞା ଆଜ୍ଞା ଖିଚିଙ୍ଗ ମନ୍ଦିରରେ ଆଜ୍ଞା ପ୍ରସିଦ୍ଧ କ'ଣ ସେଠି ଆଜ୍ଞା ଆଜ୍ଞା ଆମେ ତ ଫୋଟୋରେ ଦେଖିଛୁ ଖିଚିଙ୍ଗ ମନ୍ଦିର ସେ ଗାର୍ଡ଼େନଫାର୍ଡ଼େନ ସବୁ ଅଛି ନାଇଁ ଆଜ୍ଞା ଆଜ୍ଞା ଆଚ୍ଛା ଆପଣଙ୍କ ମୟୂରଭଞ୍ଜରେ କେଉଁ ନାଚ ଫେମସ୍ ପ୍ରସିଦ୍ଧ

ସେଠି ଜଳପ୍ରପାତ ତ ଆମର ଯେଉଁ ମୁଁ ଦେଖୁଥିଲି ଆଜ୍ଞା ଆଜ୍ଞା ତ ଶୁଣିଛୁ ଆମେ ଜାଣିଛୁ ସେ ମୟୂରଭଞ୍ଜରେ ମୁଢ଼ି ମାଂସ ପ୍ରସିଦ୍ଧ ଆଚ୍ଛା ମ୍ୟାଡ଼ାମ୍ ଆମର ଶିମିଳିପାଳରେ ଆମର ଗେଷ୍ଟହାଉସ୍ ନାହିଁ କି ରହିବା ପାଇଁ ବ୍ୟବସ୍ଥା କରାହେଇଛି ଆଚ୍ଛା ମୋଟାମୋଟି କହୁଛି ମୋଟାମୋଟି ଆମେ କେତେଦିନ ରହିଲେ ମାନେ ଟୋଟାଲ ମୟୂରଭଞ୍ଜରେ ଆମର ଯେତିକି ସବୁ ତୀର୍ଥସ୍ଥାନ ଅଛି କିମ୍ବା ଆଉ ସବୁ ଦର୍ଶନୀୟ ଜାଗା ଅଛି ସବୁ ଦେଖିପାରିବା ଆଜ୍ଞା ଆଜ୍ଞା ମାଉଣ୍ଟ ଟ୍ରି ଟା ନାଇ ଆଜ୍ଞା ଯାହା ହେଉ ଆପଣଙ୍କୁ ବହୁତ ଧନ୍ୟବାଦ ଆପଣଙ୍କୁ ଆପଣ ଯାହା ହେଉ ଫ୍ରି ଅଫ୍ କଷ୍ଟରେ ଆମକୁ ଏତେସବୁ କହିଲେ ଆଉ ଟୁରିଷ୍ଟ ଗାଇଡ଼ ବି ଅଛନ୍ତି ସମାଜ ସେବା କରୁଛନ୍ତି ତେଣୁ ଫୁଣି ଆପଣଙ୍କୁ ଆଉଥରେ ଧନ୍ୟବାଦ ଜଣଉଛୁ ଆଛା ଆପଣ ଯେଉଁ ଉଦଳା ପାଖେ ଯେଉଁ କ'ଣ କହୁଥିଲେ କ'ଣ ସେ ତାର ରହସ୍ୟ କ'ଣ ପାଇଁ ପ୍ରିଫର ଆଜ୍ଞା ଆଜ୍ଞା ଚାଲନ୍ତୁ ତେବେ ଆଉ ଯିବା ଆଉ ପ୍ରଥମେ ଆମେ ଯିବା ଆମର ଖିଚିଙ୍ଗକୁ ପ୍ରଥମେ ପଳେଇବା ପ୍ରଥମେ ତା'ପରେ ଖିଚିଙ୍ଗ ସାରିଲା ପରେ ସେ ପାଖାପାଖି ଯେଉଁ ଏରିଆ ଥିବ ସେ ଏରିଆକୁ କଭର କରିବୁ ଆଉ ତା'ପରେ ମୁଁ କାଲି କା ପାଇଁ ନେକ୍ସ୍ଟ ପ୍ଲାନନିଂଗ୍ କରିବୁ ଆଉ ଚାଲନ୍ତୁ ଚାଲନ୍ତୁ ଚାଲନ୍ତୁ